ଆଉ ମୋର ବାରିପଦାକୁ ଦଶଟା ସମୟରେ ପହଞ୍ଚିବାର ଅଛି ସେଠିରେ ମୋର ଏକ୍ଜାମ୍ ଅଛି ତେଣୁ ଆଜି ଯେହେତୁ ଆମେ ଆପଣଙ୍କ ଅଟୋରେ ଯାଉଛୁ ଏଠି ତ ଏବେ ରାସ୍ତା ବନ୍ଦ ଅଛି ଏ ରାସ୍ତା ତ ଏବେ ଯୋଉଁ ଆମେ ଯାଇପାରିବୁନି ତେଣୁ ଅନ୍ୟ କୌଣ ୟା ବିକଳ୍ପ ଅନ୍ୟ କେଉଁ ରାସ୍ତାରେ ଆମେ ଯାଇପାରିବୁ ଆଉ ସିଏ ରାସ୍ତାରେ ଗଲେ ଆମେ ଯେମିତି ଠିକ୍ ସମୟରେ ପହଞ୍ଚିପାରିବୁ ସେ ଆଉ ତ ଦଶଟା ଭିତରେ ଆମକୁ ପହଞ୍ଚିବାର ଅଛି ନିହାତି ନା ତେଣୁ ସେଠାରେ ପହଞ୍ଚିବା ପାଇଁ ଆମେ ଯେମିତି ଠିକ୍ ଭାବରେ ପହଞ୍ଚିପାରିବୁ ଆଉ ଏଥିରେ ଯେମିତି କୌଣସି ଅସୁବିଧା ହେବ ନାହିଁ ଆଉ ସେଠି କେତେ ସମୟ ଲାଗିବ ସେଠି ଯିବାକୁ ଯଦି ଅନ୍ୟ କୌଣସି ରାସ୍ତା ଅଛି ଆପଣ ପ୍ଳିଜ୍ ଅଲଗା ରାସ୍ତାରେ କି ନେବା ପାଇଁ ବ୍ୟବସ୍ଥା କରନ୍ତୁ ଅଥବା ଅନ୍ୟ କାହାକୁ ପଚାରନ୍ତୁ ଯେ ଅନ୍ୟ ବିକଳ୍ପ କେଉଁ ରାସ୍ତା ଅଛି ଆଉ ସେ ରାସ୍ତାରେ ଗଲେ ଯେମିତି ଆମେ ଠିକ୍ ସମୟରେ ମୋର ଗନ୍ତବ୍ୟସ୍ଥଳରେ ବାରିପଦାରେ ପହଞ୍ଚିପାରିବି ଏବଂ ମୋର ପରୀକ୍ଷାଟି ମୁଁ ଦେଇପାରିବି ତେଣୁ ସେ ବିଷୟରେ ଟିକେ ଶୀଘ୍ର ବ୍ୟବସ୍ଥା କରନ୍ତୁ ଆଉ ଯେହେତୁ ଆପଣଙ୍କ ଅଟୋରେ ଆମେ ଦଶଟା ସୁଦ୍ଧା ପହଞ୍ଚିବାର ଅଛି ତେଣୁ ଆମକୁ ଗନ୍ତବ୍ୟସ୍ଥଳରେ ଠିକ୍ ସମୟରେ ପହଞ୍ଚେଇଦେଲେ ଆମେ ଖୁସିରେ ଯାଇପାରନ୍ତୁ କାରଣ ଆମର ସୂଚାରରୂପେ ପହଞ୍ଚିର ଜାଗାରେ ପହଞ୍ଚିପାରିଲେ ଆମର କାମଟି ହୋଇଯିବ